ଫେସବୁକ୍ ଇନ୍ଷ୍ଟାଗ୍ରାମ୍ ଓ ଟ୍ୱିଟର ଖବର ପାଇବା ପାଇଁ ଏକ ବଡ଼ ମାଧ୍ୟମ ଓ ବହୁତ ଭଲ ଫେସବୁକ୍ ଇନ୍ଷ୍ଟାଗ୍ରାମ୍ରେ ବହୁତ ଖବର ଓ ଜାଣିବା ବିଷୟ ଉପଲବ୍ଧ ହେଉଛି ଏହାଯୋଗୁଁ ମୋର ବହୁତ ସୁବିଧା ସୁଯୋଗ ହେଉଛି ଯେହେତୁ ଯେକୌଣସି ବିଦେଶରେ ଥିବା ବନ୍ଧୁ ବି ଟ୍ୱିଟର୍ରେ ବା ଇନ୍ଷ୍ଟାଗ୍ରାମ୍ରେ କିଛି ତାର ମନ୍ତବ୍ୟ ଜଣାଇଛି ଓ ଆମକୁ କିପରି ଅଛ ବୋଲି ଲେଖୁଛି ଏହା ଆମେ ଦେଖିକି ପାଇପାରୁଛୁ ଓ ଫେସବୁକ୍ ମାଧ୍ୟମରେ ଆମେ ବିଭିନ୍ନ ପ୍ରକାର ବିଷୟ ଦେଖିକି ଜାଣୁଛୁ ଏବଂ ଗୁଗଲ୍ ସର୍ଚ୍ଚ କରି ଆମେ ବିଭିନ୍ନ ବିଷୟକୁ ଆମେ ଉପଲବ୍ଧ କରିପାରୁଛୁ ବା ଜାଣିପାରୁଛୁ ଯେହେତୁ ଫେସବୁକ୍ ବିନା ଆମେ ରହି ପାରୁନାହୁଁ ଫେସବୁକ୍ ପ୍ରିୟ ହେଉଛୁ ଓ ଇନ୍ଷ୍ଟାଗ୍ରାମ୍ ଟ୍ୱିଟର୍ ଦ୍ୱାରା ଆମେ ବି ସବୁ ଖବର ଜାଣିପାରୁଛୁ ଏଥିଯୋଗୁଁ ଆମକୁ ବହୁତ ଭଲ ଲାଗୁଛି ଆଗକାଳରେ ଆମେ କିଛି ଫେସବୁକ୍ ଇନ୍ଷ୍ଟାଗ୍ରାମ୍ ବା ଟ୍ୱିଟର୍ରେ କିଛି ଜାଣି ପାରୁ ନଥିଲେ ମଡ଼୍ର୍ଣ୍ଣ ଦୁନିଆରେ ଆମକୁ ବିଭିନ୍ନ ପ୍ରକାର ଟେକ୍ନୋଲୋଜି୍ ସାହାଯ୍ୟରେ ଆମେ ଏଗୁଡ଼ାକ ଜାଣି ପାରୁଛୁ ଏଥିପାଇଁ ଆମକୁ ବହୁତ ସୁବିଧା ହଉଛୁ ହେଉଛି ଆଉ ଫେସବୁକ୍ ମାଧ୍ୟମରେ ବିଭିନ୍ନ ପ୍ରକାର ଦେଶର ଖବର ଖବର ଜାଣିପାରୁଛୁ ଦେଶ ବିଦେଶର ଓ ଓ ଟ୍ୱିଟର୍ ଟ୍ୱିଟର୍ ଇନ୍ଷ୍ଟାଗ୍ରାମ୍ ରେ ଆମେ ବିଭିନ୍ନ ବିଷୟ ବା ଖବର ସଠିକ୍ ଭାବରେ ବୁଝି ପାରୁଛୁ ଦେଖିପାରୁଛୁ ଏଥିପାଇଁ ଆମକୁ ଠିକ୍ ଠାକ୍ ଲାଗୁଛି ଏହା ବହୁତ ଭଲ ଓ ବହୁତ ଖୁସି ମଧ୍ୟ ଅନୁଭବ ହେଉଛି ଫେସବୁକ୍ ମାଧ୍ୟମରେ ଫେସବୁକ୍ରେ ଆମେ ବିଭିନ୍ନ ପ୍ରକାରର ବିଷୟ ଲୋକମାନଙ୍କର ସୁବିଧା ଅସୁବିଧା ବା ରୋଗୀମାନେ କିଏ କେଉଁଠି ଦୁର୍ଘଟଣା ହେଲା ବା କିଏ ଆକ୍ସିଡ଼େଣ୍ଟ୍ ହେଲା ସେ ବିଷୟରେ ଆମର ବିଷୟ ସବୁ ଜାଣିପାରୁଛୁ ଏହା ଦ୍ୱାରା ଲୋକଙ୍କ ସୁବିଧା ଅସୁବିଧା ସବୁ ଜାଣୁଛୁ ଓ ଗୀତ ନାଚ ଓ ଦୁଃଖ ସେ ବିଷୟରେ ଜାଣୁଛୁ ଆମର ପ୍ରଶାସନିକ ବିଷୟରେ ଜାଣୁଛୁ ଓ ଆମର କ୍ରିକେଟ୍ କ୍ରିକେଟ୍ ଖେଳ ଓ ଫୁଟବଲ୍ ଖେଳ ହକି ଖେଳ ସେ ବିଷୟରେ ବି ଜାଣିପାରୁଛୁ ଆମର ଧାର୍ମିକ ବିଷୟରେ ବି ଜାଣିପାରୁଛୁ ବିଭିନ୍ନ ପ୍ରକାର ବିଷୟରେ ଆମେ ଆମେ ଟ୍ୱିଟର୍ ବା ଟ୍ୱିଟର୍ ଫେସବୁକ୍ ଇନ୍ଷ୍ଟାଗ୍ରାମ୍ ବିଷୟରେ ଜାଣିପାରୁଛୁ ଆମ ଦେଶର କ୍ରିକେଟ୍ ଖେଳ କେଉଁ ଦେଶରେ ହେଲା ସେଇଟା ବି ଜାଣିପାରୁଛୁ ଦେଖିପାରୁଛୁ ଏଥିପାଇଁ ଆମକୁ ବହୁତ ଭଲ ଲାଗୁଛି ଓ ବିଶ୍ୱାସ ବି ଲାଗୁଛି ଯେହେତୁ ଆମକୁ ଆଉ ପାଖେ ରହିକି ମୋବାଇଲ୍ ଦ୍ୱାରା ସବୁ କିଛି ଆମେ ପାଇ ପାରୁଛୁ ସବୁ କିଛି ଖବର ଜାଣିପାରୁଛୁ ଓ ଗୁଗଲ୍ ମାଧ୍ୟମରେ ଆମେ ଯେକୌଣସି ବିଷୟ ମାରିକି ଦେଖିପାରୁଛୁ ସେଥିପାଇଁ ବହୁତ ଆମକୁ ପସନ୍ଦ ଲାଗୁଛି ଓ ଫେସବୁକ୍ ଟ୍ୱିଟର୍ ମାଧ୍ୟମରେ ଆମେ ବିଶ୍ୱାସନୀୟ ଭାବରେ ସବୁ କିଛି ଜାଣିପାରୁଛୁ ଆଉ ଫେସବୁକ୍ରେ ବିଭିନ୍ନ ପ୍ରକାରରେ କ'ଣ ହେଉଛି ଦେଶରେ କ'ଣ ନାହିଁ ଫେସବୁକ୍ରେ ଆମେ ସବୁ ଦେଖି ପାରୁଛୁ ଏଥିପାଇଁ ଆମକୁ ବହୁତ ପସନ୍ଦ ଲାଗୁଛି ଓ ବହୁତ ଭଲ ବି ଲାଗୁଛି ଇନ୍ଷ୍ଟାଗ୍ରାମ୍ ଟ୍ୱିଟର୍ ସବୁ ସାଙ୍ଗ ସାଥୀ ମାନଙ୍କୁ ଟ୍ୱିଟର୍ରେ ଆମେ ଯାହା ବି ଲେଖିକି ଛାଡ଼ି ପାରୁଛୁ ବା ସେମାନେ ଟ୍ୱିଟର୍ କରିକି ଛାଡ଼ୁଛନ୍ତି ତାହା ବି ଦେଖିପାରୁଛୁ ଓ ଫେସବୁକ୍ରେ ଇନ୍ଷ୍ଟାଗ୍ରାମ୍ ବି ରେ ବି ଚାଲୁଛୁ